ପୌରପାଳିକା ଏବଂ ପଞ୍ଚାୟତ ସାଧାରଣତଃ ଅନେକ କାର୍ଯ୍ୟରେ ସମ୍ପୃକ୍ତ ରହିଛନ୍ତି ଧରାଯାଉ ଶିକ୍ଷା କିଭଳି ବିକାଶ ହେବ ସମସ୍ତେ କେମିତି ସମସ୍ତଙ୍କୁ ଶିକ୍ଷା ଦିଆଯାଉ ସେ ବାବଦରେ ମଧ୍ୟ ସେମାନେ ମନୋନିବେଶ କରନ୍ତି ଆଉ ପୌରପାଳିକାର ଲୋକମାନେ ଟିକିଏ ସଚେତନ ଥାଆନ୍ତି ଶିକ୍ଷିତ ଥାଆନ୍ତି ପଞ୍ଚାୟତରେ ଲୋକମାନେ ପୌରପାଳିକା ଭଳି ଶତ ପ୍ରତିଶତ ଶିକ୍ଷିତ ନଥାନ୍ତି ଗାଁ ଗହଳିରେ ଲୋକମାନେ ଟିକିଏ ଅଶିକ୍ଷିତ ଥାଆନ୍ତି ତେଣୁ ସେମାନଙ୍କୁ ଧରାଯାଉ ଖାଦ୍ୟ ଉପଯୋଗୀ ଯେଉଁ ରାସନ୍ କାର୍ଡ଼ରେ ଦିଆହେଉଛି ସାମଗ୍ରୀ ଚାଉଳ ବର୍ତ୍ତମାନ ଆଗେ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଦେଉଥିଲେ ଏବେ ଦୁଇ ବର୍ଷ ଧରି କେନ୍ଦ୍ର ସରକାର ମାଗେଣାରେ ଚାଉଳ ଦେଉଛନ୍ତି ଗରିବ ଲୋକମାନଙ୍କୁ ମୁଣ୍ଡ ପିଛା ପାଞ୍ଚ କେଜି ତେଣୁ ଉଭୟ ଦିଗରେ ପୌରପାଳିକା ଏବଂ ପଞ୍ଚାୟତ ଉଭୟ ଲୋକମାନଙ୍କୁ ଖାଦ୍ୟ କିଭଳି ଦିଆଯିବ ଶିକ୍ଷା କେମିତି ଦିଆଯିବ ରାସ୍ତା ବିଦ୍ୟୁତ ଆଲୋକ ଏହିସବୁ କେମିତି କାର୍ଯ୍ୟ କରାଯିବ ତାକୁ ଦେଖୁଛି କିନ୍ତୁ ପୌରପାଳିକାର ଯେଉଁଭଳି ସାଧାରଣ ଲୋକମାନେ କିଏ କେଉଁଠି ପରିଶ୍ରା କରିବ ବା ଝାଡ଼ା ବସିବ ତା ପାଇଁ ଯେଉଁ ଭଳି ବ୍ୟବସ୍ଥା କରିବା କଥା ନା ପୌରପାଳିକାରେ ଏହିସବୁ ଶତ ପ୍ରତିଶତ ଅଛି ନା ପଞ୍ଚାୟତରେ ଅଛି ତେଣୁ ଏ ଦିଗରେ ମଧ୍ୟ ଚିନ୍ତା କରିବା ଦରକାର ସରକାର ଯେ ପୌରପାଳିକା ଏବଂ ପଞ୍ଚାୟତରେ ସେ କାର୍ଯ୍ୟକ୍ରମ ହାତକୁ ନେବା ଦରକାର ଏମାନେ ଅନେକ ସମୟରେ ଉନ୍ନୟନ କାର୍ଯ୍ୟରେ ରାସ୍ତା ଘାଟ ଏହିସବୁ କେମିତି କାର୍ଯ୍ୟ ଅଧିକରୁ ଅଧିକ ହେବ ସେ ଦିଗରେ ବେଳେବେଳେ ଅଧିକ ମନୋନିବେଶ କରନ୍ତି ଯେଉଁଟାକି ସେଇଟା ବେଳେବେଳେ ସମୟ ସ୍ଵାର୍ଥ ଯେତିକି ହବା କଥା ତା ନ ହୋଇକି ବ୍ୟକ୍ତିଗତ ସ୍ୱାର୍ଥ ଉପରେ ଚାଲି ଚାଲିଯାଏ ତେଣୁ ଲୋକମାନେ ଟିକିଏ ବିମୁଖ ହୁଅନ୍ତି ଏଣୁ ପୌରପଳିକା ପଞ୍ଚାୟତ ଲୋକଙ୍କ କାର୍ଯ୍ୟ କରିବା ଉଚିତ ଏ ଦିଗରେ ସେମାନେ ମନୋନିବେଶ କରିବା ଉଚିତ ମୋର ଚିନ୍ତାଧାରାରେ